ହ୍ୟାଲୋ ଆପଣ ହୋଟେଲ ବାଲା କହୁଛନ୍ତି କି ଆମର ଦୁଇଟା ରୁମ୍ ବୁକିଂ କରିବାର ଥିଲା ଆପଣ ଚାର୍ଜ ରୁମ୍ ଚାର୍ଜ କେତେ ନେଉଛନ୍ତି ଏ ସି ବାଲା କେତେ ନେଉଛନ୍ତି ନନ୍ ଏ ସି ବାଲା କେତେ ନେଉଛନ୍ତି ଆଉ କ'ଣ ଫ୍ୟାସିଲିଟି ଅଛି ଆପଣଙ୍କର ଏକ୍ସଟ୍ରା ଚାର୍ଜ କେତେ ଲାଗିବ ଅନ୍ୟ ହୋଟେଲରେ ଏମିତି ତ ନାହିଁ ଆଉ ଟିକେ କମ୍ କରାଉ ନାହାନ୍ତି ଆମେ ଚାରି ପାଞ୍ଚ ଜଣ ଯିବୁ ଆଡ଼ଭାନ୍ସ ଆପଣଙ୍କୁ ଦେବାକୁ ପଡ଼ିବ କି ହେଉ ରଖନ୍ତୁ ମୁଁ ଆପଣଙ୍କୁ ଜଣାଇବି ଆଉ